ପଶୁ କାମୁଡ଼ାରୁ ସୁରକ୍ଷିତ ରହିବାକୁ ହେଲେ ଆମେ ସେମାନଙ୍କ ପାଖରୁ ଦୂରରେ ରହିବା ହିଂସ୍ର ଜନ୍ତୁଙ୍କୁ ଦେଖିଲେ ସେମାନଙ୍କ ପାଖକୁ ଯିବାନାହିଁ ସେମାନଙ୍କୁ ଟେକା ପଥର ପକେଇବା ନାହିଁ ସେମାନଙ୍କୁ ବିରକ୍ତକର କରିବା ନାହିଁ ସେମାନଙ୍କ ପାଖରୁ ଦୂରରେ ରହିଲେ ଆମେ ସୁରକ୍ଷିତ ରହିବୁ